ଏଗାର ହଜାର ପାଞ୍ଚଶହ ଦୁଇ ତେର ହଜାର ଦୁଇଶହ ଛପନ ପଚିଶି ହଜାର ଶହ ପାଞ୍ଚ ନବେ ହଜାର ଆଠଶହ ପଇଁତିରିଶି ହଁ ତା'ପରେ କୋଡ଼ିଏ ହଜାର ଶହେ ପଚିଶି